ଦଶରୁ ଦଶ ଲକ୍ଷ ମଧ୍ୟରେ ପାଞ୍ଚଟି ସଂଖ୍ୟା ଗୁଡ଼ିକ ହେଲା ଦୁଇ ହଜାର ଚାଳିଶ ହଜାର ଦୁଇ ଲକ୍ଷ ଚାରି ଲକ୍ଷ ଦୁଇ ଲକ୍ଷ ପଚାଶ ହଜାର